ହଁ ମୁଁ ନିକଟସ୍ଥ ସହର ଏବଂ ରାଜ୍ୟକୁ ଯାତ୍ରା କରିଛି ଏବଂ ଆମର ଅଧିକାଂଶ ସେଠାରେ ହଇରାଣ ହେଉଛନ୍ତି ଏବଂ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି କାରଣ ଆମର ଦେଶରେ ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଏବଂ ଆମର ଠିକ୍ ଭାବରେ ରାସ୍ତା ସରୁଆ ହୋଇଥିବାରୁ ଏବଂ ଅଧିକ ଗାଡ଼ି ମଟର୍ ଅସୁବିଧା ଯିବାରୁ ଆମର ଅଧିକାଂଶ ସ୍ଥାନରେ ଦୁର୍ଘଟଣା ହେଉଛି ଏବଂ ଅତି ବେଗରେ ଦ୍ରୁତ ଗତିରେ ଗାଡ଼ି ଚଲେଇବା ଦ୍ଵାରା ଏବଂ ହେଲମେଟ୍ ନ ପିନ୍ଧିବା ଦ୍ୱାରା ଏବଂ କେତେ ଜଣ ବି ଆକ୍ସିଡେଣ୍ଟ୍ ହୋଇ ଆମର ମୃତ୍ୟୁବରଣ କରୁଛନ୍ତି ଏହାଦ୍ୱାରା ସବୁଠାରୁ ନିରାପଦ ମୋ ହିସାବରେ ଆମର ଟ୍ରେନ୍ରେ ଯାତ୍ରା କଲେ ସବୁଠାରୁ ନିରାପଦ ଅନୁଭବ ମୁଁ କରିଥାଏ ଯାହା ଫଳରେ କି ଜନସଂଖ୍ୟା ଏବଂ ଏବଂ ଲୋକମାନେ ଟ୍ରେନ୍ରେ ଯିବା ଆସିବା ଦ୍ଵାରା ସେଠାରୁ କିଛିଟା ଲୋକ ଆମର କମି ଯାଇଥାନ୍ତି ଏ ଯାହାଦ୍ଵାରା କି ଦୁର୍ଘଟଣା ଟିକେ କମ୍ ହୋଇଥାଏ